ଆପଣ କ'ଣ ରାଜ୍ ହୋଟେଲ୍ରୁ କହୁଥିଲେ ଆଜ୍ଞା ଆମର ଯେଉଁ ପିକ୍ନିକ୍କୁ ଯାଇଥାନ୍ତୁ ଆଉ ଆମର ପିଲା ରହିଥାନ୍ତେ ସେଥିପାଇଁ ମାନେ ରୁମ୍ ସୁବିଧା ଅଛି ଆଉ ମାନେ ଗୋଟେ ଦିନ ପାଇଁ କେତେ କି ଆମର ଛଅ ସାତ ଜଣ ଆଉ ଯେଉଁ ସବୁ ଇଲେକ୍ଟ୍ରିକ୍ ଫିଲେକ୍ଟ୍ରି ସବୁ ଠିକ୍ ଅଛି ନା ଆଉ ସାନିଟାରୀ ସେଆଡ଼େ ଆଉ ଖାଇବା ପିଇବା ସବୁ ଭଲ ନା ହଉ ଆଉ ଯେଉଁ ଆମେ ଆମ ପିଲା ରହିବେ ବିଲ୍ ଦେଇପାରିବେ ନା ଆପଣ

ହଉ ତା'ହେଲେ ଆଉ

ଆସିବୁ ଦୁଇ ତିନି ଦିନ ପରେ ହଁ ଠିକ୍ ଅଛି ଦୁଇ ତିନି ଦିନ ପରେ ତ ଯେଉଁ ଖାଲି ହୋଇଯାଇଥିବ ଆଜ୍ଞା କନ୍ଫର୍ମ୍ କରିକି କହିବେ ହେଲା ଆଡ଼୍ଭାନ୍ସଟା ମୁଁ ହଁ ଆମ ପ୍ରିନ୍ସିପାଲ୍ ସାର୍ଙ୍କ ସହ କଥା ହେବି ତା'ପରେ ଯାଇକି ଦେବି ଆଜ୍ଞା ଆଉ ଏତେ ପିଲା ରହିବେ ଡିସ୍କାଉଣ୍ଟ୍ କିଛି କରିବେନି

ମୁଁ ଆସିଛି କଟକରୁ ହଁ କଟକ ସେଇଠି ରହିବୁ ଦୁଇ ଦୁଇ ତିନି ଦିନ ହଁ ଦୁଇ ତିନି ଦିନ ରହିବୁ ହଁ ଆଉ ଯେଉଁ ବିଲ୍ ତ ଦିଆହେବ କହିଲେ ବିଲ୍ ମିଳିବ ନା ମାନେ ଯେତେଟା ପିଲା ରହିବେ ପିଲା ପଛରେ ବିଲ୍

ହଁ ହଉ ହଉ ଠିକ୍ ଅଛି

ହଁ ମୁଁ କହିବି ଆଉ ଆଜ୍ଞା